କାରଣ ଯଦି ମୁଁ ଅଧିକ ରଖିବି ତିନି ମାସ ରଖିବି ତ ତିନି ହଜାର ଟଙ୍କା ହେବ ତ ପାଞ୍ଚ ମାସ ରଖିଲେ ପାଞ୍ଚ ହଜାରକୁ ଅଧିକ ହେବ ତ ଦଶ ମାସ ରଖିଲେ ବର୍ଷେ ରଖିଲେ ତ ବାର ହଜାର ପରେ ପଡ଼ିବ ତ ଏତେ ଦିନ ରଖି ମୁଁ ଏକା ଶହେ ଏକା ସହିତ ବାର ହଜାର ଟଙ୍କା ଦେବା ଅପେକ୍ଷା ମୋତେ ପ୍ରତି ମାସରେ ଗୋଟେ ଗୋଟେ ମାସରେ ଗୋଟେ ଗୋଟେ କିସ୍ତି ଦେଇଦେବାଟା ହିଁ ମୋତେ ସୁବିଧା ଲାଗେ ତ ସେଥିପାଇଁ ମୁଁ ପ୍ରତି ମାସରେ ମୋ ପିଲାଙ୍କର

ମୁଁ ଅତ୍ୟନ୍ତ ଉଚ୍ଚ ନୁହେଁ ଯେତିକି ରହିବ କଥା ଚୟନ ଅନୁସାରେ ମୁଁ ସ୍କୁଲରେ ଦେଇଥାନ୍ତି ଛଅ ମାସରେ ଦେବେ କି ବର୍ଷକରେ ଦେବେ କି ଯେମିତିକି ମାସକୁ ମାସ ଦେବେ